ପଶୁପାଳନରେ କୃଷକ ମାନଙ୍କୁ ସମ୍ମୁଖୀନ ହେଉଥିବା କାରଣ ହେଉଛି ଲୋକମାନଙ୍କୁ ସରକାର ତରଫରୁ କୌଣସି ସୁବିଧା ସୁଯୋଗ ମିଳୁନାହିଁ ଯଦି ସରକାର ଆମକୁ ଲୋକମାନଙ୍କୁ କିଛି ସୁବିଧା ଯୋଗେଇ ଦିଅନ୍ତି ଏବଂ ଋଣ ଆକାରରେ କୌଣସି ସାହାଯ୍ୟ କରନ୍ତି ତା'ହେଲେ ଆମ୍ଭେମାନେ ଅଧିକ ପଶୁ ପାଳନ କରିବା ପାଇଁ ଆଗ୍ରହ ହୁଅନ୍ତା ମୁଁ ଯେତେ ମୁଁ ଯେତେବେଳେ ଘରେ ନ ରହେ ସେହି ସମୟରେ ମୋର ମାଆ କିମ୍ବା ମୋର ଭାଇ ସ୍ତ୍ରୀ କେହିବି ପଶୁମାନଙ୍କର ଯତ୍ନ ନିଅନ୍ତେ ପଶୁ ମାନଙ୍କର କୌଣସି ପ୍ରକାର ରୋଗ ହେଲେ ଆମେ ପ୍ରଥମେ ଡାକ୍ତର ସହାୟତା ଲୋଡ଼ୁ ଏବଂ ଡାକ୍ତରକୁ ଫୋନ୍ କରି ଡାକୁ ଏଠାକାର ଡାକ୍ତର ଦୂର ହେଇଥିବାରୁ ଠିକ୍ ସମୟରେ ଆସି ପହଞ୍ଚି ପାରିନଥାନ୍ତି ତାଙ୍କୁ ଆସିବା ପାଇଁ ସମୟ ଲାଗେ ଡାକ୍ତର ଲେଟ୍ ଆସିବା କାରଣରୁ ପଶୁମାନଙ୍କର ଅସୁବିଧା ହୁଏ ଏବଂ ମୃତ୍ୟୁ ମୁଖରେ ମଧ୍ୟ ପଡ଼ିଥାଆନ୍ତି